ହଁ ଆଜ୍ଞା ଆପଣଙ୍କ ଦୋକାନକୁ ଟିକେ ଆସିଥିଲି ମୋର ଟିକେ ଏଲ୍ ଇ ଡ଼ି ବିଷୟରେ ଟିକେ ଜାଣିବାର ଥିଲା ଆଉ ମୁଁ ଆଗାମୀ ଦଶହରାରେ ମୁଁ ଗୋଟେ ଫଙ୍କସନ୍ କରୁଛି ଆଉ ଆପଣ ଦୋକାନରେ କ'ଣ କେମିତି ଆପଣ କେମିତି କରୁଛନ୍ତି ଆପଣ କ'ଣ ଦେଉଛନ୍ତି ଆଉ ଟିକେ ବୁଝିବାକୁ ଆସଥିଲି ଆଉ ଟିକେ ଆପଣ କୁହନ୍ତୁ ଆଜ୍ଞା ଆଉ ହଁ ଆଉ ମୋତେ ଟିକେ ଶସ୍ତାରେ ଟିକେ ମୋତେ କରିବି ମୋ ଆଗାମୀ ଦଶହରାରେ ମୋତେ ମୁଁ ମୋର ଫଙ୍କସନ୍ କରେନା ମୁଁ ଗୋଟେ ଗେଟ୍ଟା କରିବି ଆଉ ଏ ଲାଇଟ୍ ଫାଇଟ୍ ଟିକେ ଭଲକରି ଇଏ ଟିକେ ଲଗେଇବି ସଜାଇବି ଇଏ କରିବି ଆପଣ କେମିତି ଗୋଟେ କ'ଣ ଶସ୍ତାରେ କରନ୍ତୁ କିଛି ହଁ ବ ମୋର ଅଛି ଯେଉଁ ରାସ୍ତାଟା ଅଛି ସେଇଟା ଯଦି ସେ ଗେଟ୍ଟା କଭର୍ କରାଯିବ ତା'ପରେ ଆମର ସେ ଡିଜାଇନ୍ ଟିକେ ଲାଗିବ ତା'ପରେ ସେଇଠି ସ୍ୱାଗତମ୍ ହରିକା ସବୁ ଟିକେ ଟିକେ ଲେଖାହେବ ଏସବୁ ଡିଜାଇନ୍ଟା ଟିକେ ଭଲକି ଡିଜାଇନ୍ କରିବେ ଏବେ ଯେଉଁ ହଁ ହଁ ଏଲ୍ଇଡ଼ିରେ ଗେଟ୍ ଲାଗିବନା ଏଲ୍ଇଡ଼ିରେ ଗେଟ୍ ଲଗା ହେବ ସେଇଠି ତା'ର ଆମର ସ୍ୱାଗତ ଜଣା ହେବ ୱେଲକମ୍ଟେ ଲେଖା ହେବ ହଁ ଆଉ ହଁ ହଁ ମୁଁ ସେଇଥିଲାଗି ତ ଆପଣଙ୍କ ଦୋକାନକୁ ଆସିଛି ବୁଝିବା ପାଇଁ ଆପଣଙ୍କର କ'ଣ କେମିତି ମାନେ ସିଷ୍ଟମ୍ ରଖିଛନ୍ତି କେମିତି କ'ଣ ନୂଆ ନୂଆ ଡିଜାଇନ୍ର ସବୁ ଏବେ ସବୁ ବାହାରୁଛି ସବୁ ସେ ଡିଜାଇନ୍ ସବୁ ଓହୋ ହଁ ଆମର ଗୋଟେ ବା ଦୁଇ ସାଇଡ଼୍ ଗେଟ୍ ରହିବ ଗୋଟେ ବ୍ୟାକ୍ ଗେଟ୍ ରହିବ ଆଉ ଗୋଟେ ଫ୍ରଣ୍ଟ୍ ଗେଟ୍ ବି ରହିବ ହଁ ହଁ ହଁ କଲର୍ ଚେଞ୍ଜ୍ ଲାଗିଯିବ ଲାଗିବ ତା'ପରେ ଆମର ଯେଉଁ ରହିଛି ଆମର ମେନ୍ ରୋଡ଼୍କୁ ଯେଉଁ ରାସ୍ତା ରହୁଛି ସେ ସାଇଡ଼୍କି ଟିକେ ଲାଇଟ୍ ଲାଗିବାର ଅଛି ହଁ ସେ ଜାକେ ହଁ ଆପଣ ହଁ ଆପଣଙ୍କର ଦୋକାନରେ ଅଛି ଯଦି ଅଛି ତା'ହେଲେ ମୋତେ ସେଇଟା ବି ହେଲ୍ପ୍ କରିବେ ମୋର ବି ଆଉ ଅନ୍ୟ ଦୋକାନକୁ କାଇଁକି ଯିବି ଆପଣଙ୍କ ଦୋକାନରେ ମୁଁ ଯଦି ସବୁ ଜିନଷ ଆଭେଲେବୁଲ୍ ପାଇଯିବି ତା'ହେଲେ ଅଲଗା ଇଏକୁ କାହିଁକି ଯିବି ନାଁ ନାଇଁ ନାଁ କିଛି ଆବଶ୍ୟକତା ନାହିଁ ହଁ ଆମର ଯେଉଁ ହଁ ଆଜ୍ଞା ଆଜ୍ଞା